ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ କାରଣ ଆମେ ଛୋଟବେଳୁ ସେଇସବୁ ଖେଳ ଖେଳି ଆସୁଅଛୁ ଓ ସେଥିରେ ଏତେଟା ଉପକରଣ ଥାଉ ନଥାଉ ଆମେ ଗୋଟେ କାଗଜରେ ବଲ୍ ତିଆରିକରି ଏବଂ କାଠପଟାରେ ବ୍ୟାଟ୍ କରି ସେଥିରେ ଖେଳିଦେଉ ଏଥିରେ ନିୟମ ହିସାବରେ ତ ଦେଖିବାକୁ ଗଲେ ଦୁଇଟି ଦଳ ଖେଳନ୍ତି ଏଗାର ଜଣ ଏଗାର ଜଣ ପ୍ରତି ଦଳରେ ରୁହନ୍ତି ଓ ଖେଳଟି ହୁଏ କିନ୍ତୁ ଆମେ ଦୁଇଜଣ ଚାରିଜଣ ଯେତବେଳେ ଯେମିତି ହଉ କରି ଖେଳିଦେଉ ଦୁଇଟି ଦଳ କରି କିଛି ନହେଲେ ବି ଗୋଟିଏ ବୋଲର୍ ଯିଏ ବଲ୍ ପକାନ୍ତି ଓ ଗୋଟିଏ ବ୍ୟାଟସ୍ମ୍ୟାନ୍ ଯିଏ ବ୍ୟାଟ୍ ବୁଲାନ୍ତି ଦୁଇଜଣ ହେଲେ ବି ଏ ଖେଳଟି ଖେଳି ହେଇଯାଏ ଓ ଯେକୌଣସି ଛୋଟ ଜାଗାରେ ବି ଖେଳିହେଇ ହେଇଯାଏ ତେଣୁ ଆକୁ ଆମେ ଖେଳୁ ଓ ଖେଳିବାକୁ ବେଶ୍ ପସନ୍ଦ ମଧ୍ୟ କରିଥାଉ ମୋତେ କ୍ରିକେଟ୍ ରେ ଯୋଉ ବଡ଼ ବଡ଼ ଛକା ବା ଚୌକା ବାଜେ ସେଥିରେ ବେଶ୍ ଆନନ୍ଦ ଲାଗିଥାଏ ତେଣୁ ଏଇ ଖେଳଟି ମୋର ପ୍ରିୟ ମଧ୍ୟ ହୋଇ ରହିଛି ଛୋଟବେଳେ ଆମେ ଯେବେ ଖେଳ ଖେଳିବା ଶିଖିଥିଲୁ ପ୍ରଥମେ ଏଇ ଖେଳଟି ମୋ ମନକୁ ବେଶ୍ ଆକର୍ଷିତ କରିଥିଲା ଓ ମୁଁ ଏହି ଖେଳ ବିଷୟରେ ଜାଣିଥିଲି କାରଣ ଆମ ଅଞ୍ଚଳରେ ଏ କ୍ରିକେଟ୍ ଖେଳଟି ଅତ୍ୟନ୍ତ ଲୋକପ୍ରିୟ ଓ ଅତ୍ୟଧିକ ପିଲାମାନେ ବା ଲୋକମାନେ ଏଇ ଖେଳ ଖେଳିବାକୁ ବା ଦେଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି ତେଣୁ ସେ ଛୋଟବେଳୁ ମୋର ହୃଦୟରେ ଏକ ଅଂଶ ହୋଇ ରହିଯାଇଛି ତେଣୁ ମୁଁ କ୍ରିକେଟ୍ କୁ ଖେଳିବାକୁ ଓ ଦେଖିବାକୁ ଉଭୟ ପସନ୍ଦ କରିଥାଏ ଓ ସେଇଟା ମୋର ପ୍ରିୟ ଖେଳ ମଧ୍ୟ